ହଁ ସାର୍ ନମସ୍କାର ହଁ ଆପଣ ତ ଜଣେ ବିଖ୍ୟାତ ସାମ୍ବାଦିକ ହେଲା ଆଉ ଆମର ଏଇଠି ଝାରସୁଡ଼ାରେ ଗୋଟେ ଛୋଟ ଗୋଟେ ମେଳା କରୁଛୁ ଯେଉଁଟାକି ବିଭିନ୍ନ ପ୍ରକାର ବିରିୟାନୀ ରାନ୍ଧିକିରି ସେଇଟା ପ୍ୟାକେଟ୍ କରିକି ଦେବୁ ଆଉ ଛୋଟମୋଟ ବ୍ୟବସାୟୀ ଏସବୁ ପାଇଁ ଗୋଟେ ଆୟୋଜନ କରୁଛୁ ଆଉ କିଛି ରୋଷେଇକାର ଦରକାର ଆଜ୍ଞା ହଁ ହଁ କି କିଛି ରୋଷେଇକାର ଦରକାର ତ ଆମକୁ କାରଣ ବିରିୟାନୀ ଯଦି ଗୋଟେ ଝାରସୁଗୁଡ଼ା ଯ ଆମକୁ ଆମେ କଭର କରିବା ପାଇଁ ଗୋଟେ ରଖିଛୁ ହେ କିଛି ରୋଷେଇକାର ଆମକୁ ଦରକାର ଆଉ ବାକି ଛୋଟମୋଟ ବ୍ୟବସାୟରେ ସମସ୍ତେ ମିଶିବା ପାଇଁ ଗୋଟେ ଆମକୁ ଏଟ୍ ଦରକାର ତେଣୁ ଆମେ ଗୋଟେ ଝାରସୁସୁଡ଼ା ବାସୀ ଗୋଟେ ବିଚାର କଲୁ ଯେ ସାମ୍ବାଦିକ ଆଜ୍ଞକୁ ନିମନ୍ତ୍ରଣ କରିବା ଏଠିକି ଆଉ ନିମନ୍ତ୍ରଣ କରିକିରି ଏଇଠି ତାଙ୍କୁ କହିବା କିଛି ପେପରରେ ଏଡ଼୍ ଦେବେ ଏଡ଼୍ ଦେଲା ଆମର ବ୍ୟବସାୟଟା ଟିକେ ବଢ଼ିବ ଝାରସୁଗୁଡ଼ାର ଆଉ ହେଲେ ଆପଣ ଆସିବେ ଆମର ସଣ୍ଡେରେ ରବିବାର ଦିନ ପୋଗ୍ରାମ୍ କରାହେଇଛି ଆଉ ରବିବାର ଦିନ ଆସିବେ ଆଚ୍ଛା ହେଲେ ଆଉ ପେପର ପେପର ଛପେଇବା ପାଇଁ ଆପଣ କେମିତି ପଇସା କ'ଣ ନେଉଛନ୍ତି

ଆଜ୍ଞା

ହ ହଉ ଠିକ ଅଛି ତାହାଲେ ଠିକ୍ ଅଛି ଠିକ୍ ଅଛି ହଉ ଆପଣ ରବିବାର ଦିନ ଆସିବେ ଆଜ୍ଞା ହଉ ରହିଲ ରହିଲି